ସ୍ୱୟଂସହାୟକ ଗୋଷ୍ଠୀ ହେବାଦ୍ୱାରା ମହିଳାମାନଙ୍କର ଆତ୍ମନିର୍ଭରଶୀଳତା ଏବଂ ମହିଳା ସଶକ୍ତିକରଣ ହୋଇଥାଏ ଯାହା ମାଧ୍ୟମରେ ମହିଳାମାନେ ନିଯୁକ୍ତିର ସୁଯୋଗ ପାଆନ୍ତି ଯେପରିକି ଆମ ଅଞ୍ଚଳରେ ବର୍ତ୍ତମାନ ଓଏଲ୍ଏମ୍ ମାଧ୍ୟମରେ ମହିଳାମାନେ ଏମବିକେ ଏବଂ ସିଆରପି ମଧ୍ୟ ହୋଇଛନ୍ତି ଯାହାକି ନିଜ ପରିବାରର ଭରଣପୋଷଣ ମଧ୍ୟ କରିଥାନ୍ତି ଏହି ସ୍ୱୟଂସହାୟକ ଗୋଷ୍ଠୀ ମାଧ୍ୟମରେ ମହିଳାମାନେ ବିଭିନ୍ନ ଉପରେ କାର୍ଯ୍ୟରତ ହୋଇଅଛନ୍ତି ଯେପରିକି ହଳଦୀ ଉପରେ ମଧ୍ୟ ବିଜିନେସ୍ କରିଥାନ୍ତି ଏବଂ ଶାଢ଼ୀ ବେପାର ମଧ୍ୟ କରିଥାନ୍ତି ଲୁଗା ମଧ୍ୟ ବୁଣିଥାନ୍ତି ବିଭିନ୍ନ ଖେଳଣା ମଧ୍ୟ ବନେଇଥାନ୍ତି ଯାହା ମାଧ୍ୟମରେ ସେହିସବୁ ଜିନିଷଗୁଡ଼ିକ ସେମାନେ ବାହାରକୁ ପଠାନ୍ତି ଏବଂ ସେହି ସବୁ ଜିନିଷଗୁଡ଼ିକ ବିକ୍ରିକରି ନିଜର ପଇସା ରୋଜଗାର କରିଥାନ୍ତି ସେହି ପଇସାକୁ ସେମାନେ ନିଜ ମହିଳା ସ୍ୱୟଂଙ୍କ ଗୋଷ୍ଠୀ ଖାତାରେ ମଧ୍ୟ ରଖିଥାନ୍ତି କିଛି ସଞ୍ଚୟ ଆକାରରେ ରଖିଥାନ୍ତି ଯାହାକି ଅନ୍ୟ ମହିଳାମାନଙ୍କ ଯେତେବେଳେ ଅସୁବିଧା ହୋଇଥାଏ ସେହି ଖାତାରୁ ସେମାନେ ଟଙ୍କା ବାହାର କରି ଅନ୍ୟକୁ ମଧ୍ୟ ସାହାଯ୍ୟ ହୋଇଥାଏ ଯାହାକି ନିଜ ପରିବାରର ଭରଣପୋଷଣ ସହିତ ଅନ୍ୟ ପରିବାରକୁ ମଧ୍ୟ ଏହାର ସୁସଦୁପଯୋଗ ମଧ୍ୟ ହୋଇଥାଏ ଯାହା ମାଧ୍ୟମରେ ମହିଳା ସଶକ୍ତିକରଣ ମଧ୍ୟ ହୋଇଥାଏ ଏବଂ ଯେଉଁ ସମୟରେ ମହିଳାମାନେ ଖାଲିଟାରେ ରହୁଥିଲେ ଏବେ ସେହି ସମୟରେ ମହିଳାମାନେ ବର୍ତ୍ତମାନ ସମୟର ସଦୁପଯୋଗ କରି ସେମାନେ ମହିଳା ସଶକ୍ତିକରଣ ହୋଇପାରିଛନ୍ତି ଏବଂ ନିଜ ସମାଜରେ ସୁପ୍ରତିଷ୍ଠିତ ମଧ୍ୟ ଲାଭ କରିଛନ୍ତି